ଆମ ସହରରେ ପାହାଳ ରସଗୋଲା ମିଳେ କାହିଁକିନା ପାହାଳ ରସଗୋଲା ହେଲା ଆମ ସହରରେ ବହୁତ ପ୍ରସିଦ୍ଧ କାହିଁକିନା ସେ ରସଗୋଲା ଟା ମୋତେ ବହୁତ ଭଲ ଲାଗେ କାହିଁକି ସେ ରସଗୋଲା ରେ ସେ ବହୁତ ଜିନିଷ ବି ପଡ଼େ ଗୁଜୁରାତି ଫୁଜୁରାତି ପଡ଼େ ବହୁତ ୟେ ପଡ଼େ କାହିଁକିନା ସେ ରସଗୋଲା ଟା ବହୁତ ଫେମସ୍ ଆମର ୟେ ସହରରେ ଆଉ ଅଲଗା ଜାଗାରେ କେଉଁଠି ସେ ରସଗୋଲା ମିଳେ ସେତେ ଭଲ ନୁହେଁ କିନ୍ତୁ ଆମ ସହରରେ ସେ ରସଗୋଲା ଟା ବହୁତ ଭଲ କାହିଁକି ନା ସେ ରସଗୋଲା ଟା ବହୁତ ଟେଷ୍ଟି ଲାଗେ ଆଉ ସେ ରସଗୋଲା ଟି ବହୁତ ସ୍ଵାଦିଷ୍ଟ ହୋଇଥାଏ କାହିଁକିନା ସବୁ ଲୋକ ମାନେ ସେହି ପାହାଳ ରସଗୋଲା କୁ ବହୁତ ନିଅନ୍ତି ଆଉ ବହୁତ ବି ସେଲିଂ ହୁଏ ସେ ରସଗୋଲା ଟି ବହୁତ ମାର୍କେଟିଙ୍ଗରେ ବି ବହୁତ ୟେ ହୁଏ ଆଉ ସେ ପାହାଳ ରସଗୋଲା ହିଁ ମୋତେ ସବୁଠୁ ବଢିଆ ଲାଗେ ଖାଇବାକୁ ଆଉ ସେ ରସଗୋଲା ଟି ବହୁତ ଭଲ ହୋଇଥାଏ ଆଉ ଅଲଗା ଜାଗାରୁ ଆସି କରି ଲୋକମାନେ ସବୁ ଆସି କରି ନିଅନ୍ତି ଖାଆନ୍ତି ବହୁତ ବହୁତ ନେଇକରି ସେ ରସଗୋଲା ଟି ବହୁତ ଫେମସ୍ ହୋଇଥାଏ ବେପାର ବି ଭଲ ହୋଇଥାଏ ଆଉ ବହୁତ ବହୁତ ବି ବେପାର ଦିଏ ଭଲ ବେପାର ହୁଏ ରସଗୋଲା ଟି ଆଉ ମୋତେ ସେଥିପାଇଁ ବହୁତ ଭଲ ଲାଗେ ଆଉ ମୁଁ ବି ସବୁବେଳେ ସେ ରସଗୋଲା କିଣିକି ନିଏ ଆମ ଘରେ ବି ସମସ୍ତେ ସେହି ରସଗୋଲାଟି ଖାଆନ୍ତି ମୋ ଝିଅ ମୋ ପୁଅ ଆମ ଘରେ ସମସ୍ତେ ଆମ ଯେତେ ପରିବାର ଆମ ଅଛନ୍ତି ଆମର ସେହି ରସଗୋଲା ଟି ହିଁ ସମସ୍ତେ ପସନ୍ଦ କରିଥାନ୍ତି